ମୁଁ ସ୍କୁଲରେ ପଢ଼ୁଥିବା ସମୟରେ ଇତିହାସ ମୋର ପ୍ରିୟ ବିଷୟ ଥିଲା କାହିଁକି ନା ଇତିହାସ ପଢ଼ିବା ଦ୍ଵାରା ଆମେ ପୁରାତନ ଜିନିଷ ବିଷୟରେ ଜାଣି ପାରିଥାଉ ଇତିହାସରେ ଘଟିଥିବା ଘଟଣା ଗୁଡ଼ିକ ଆମେ ତାଦ୍ୱାରା ଜାଣିପାରି ଥାଉ ତେଣୁ ଏହାକୁ ବହୁତ ଭଲ ଭାବରେ ଉପଭୋଗ କରାଯାଇଥାଏ